ଆମର ବହୁତ ପ୍ରକାର ଖାଦ୍ୟ ସମ୍ବନ୍ଧୀୟ ପରମ୍ପରା ରହିଛି ଆମେ ପୁରୁଣା ନୀତି ନିିୟମକୁ ମାନି ଚଳିଥାଉ ଆମେ ସାହି ପଡ଼ିଶା ବନ୍ଧୁ ବାନ୍ଧବ ପୂର୍ବପୁରୁଷକୁ ନେଇକିରି ଆମର ସମାଜ ଗଢ଼ା ଆମେ ସମାଜକୁ ସେହି ହିସାବରେ କରିଥାଉ ଆମର ଅନ୍ଧବିଶ୍ବାସ ରହିଛିି ଚୁଲିରେ ଯେଉଁ ଖାଦ୍ୟ ବି ବନାଉନା କାହିଁକି ଆମେ ଚୁଲିର ଖାଦ୍ୟକୁ ପ୍ରଥମେ ଅଗ୍ନି ଦେବତାଙ୍କୁ ଦେଇକି ଖାଇଥାଉ ଆମର ପ୍ରଥମ ଖାଦ୍ୟ ଅଗ୍ନି ଦେବତା ପାଖରେ ପୂଜା ପାଇ ତାପରେ ଆମେ ଖାଦ୍ୟ ଖାଉଥାଉ ଆଉ ଆମର ଆମିଷ ହେରା ବାହାରୁ ଆସିଲେ ଆମେ କ'ଣ କରୁ ତାକୁ ବାହାରେ ଟିକେ ରନ୍ଧା ସରିବା ପରେ ବାହାରେ ପକାଇକି ଖାଇଥାଉ ଆମେ ପ୍ରଥମରେ ସେମିତି ଖାଇନଥାଉ ଆମର କୁହନ୍ତି ଯେ ପ୍ରଥମରେ ଖାଇଲେ ତାହା ସେଥିରେ ଭୂତ ପିସାଚ ରହିଯାଇଥାଏ ଆଉ ଆମେ ଖାଇବା ସମୟରେ କେଉଁ ଦିଗକୁ ମୁହଁ କରି ଖୁଆଯାଏ କେଉଁ ଦିଗ ପୂର୍ବ ଦିଗକୁ ମୁହଁ କରି ଖୁଆଯାଏ ପଶ୍ଚିମ ଦିଗକୁ ମୁହଁ କରି ଖୁଆଯାଏନି ଏମିତିର ବି ଆମେ ଧ୍ୟାନ ରଖିଥାଉ ଆମ ପିଲାମାନଙ୍କୁ ବି ସେଇଟା ଶିଖେଇଥାଉ କି ଆମର ପୂର୍ବପୁରୁଷମାନେ ଯେମିତି କରିଥିଲେ ତମେମାନେ ବି ସେମିତି କରିବ ଆମେ ଖାଇବାକୁ ବସିଲେ ଆମେ ପୂର୍ବପୁରୁଷଙ୍କୁ ଆଉ ଠାକୁରଙ୍କୁ ହାତ ଯୋଡ଼ିକି ପ୍ରଥମ ଖାଦ୍ୟ ସେମାନଙ୍କ ନାମରେ ନେଇକି ତାପରେ ଆମେ ଖାଇଥାଉ ସେଗୁଡ଼ାକୁ ଆମେ ଶଙ୍କୁଡ଼ି କରିନଥାଉ ଭଲ ଖାଦ୍ୟ ଆଣି ଆମେ ଠାକୁରଙ୍କୁ ଦେଇ ଆମେ ଖାଇଥାଉ ଆମେ ବହୁତ ଆମ ରୋଷେଇ ଘରେ ଖାଦ୍ୟ ସମ୍ବନ୍ଧୀୟ ପରମ୍ପରାରେ ଆମେ ବହୁତ ନିୟମକୁ ଅନୁସରଣ କରିଥାଉ